ମୁଁ ମୋ ସ୍ତ୍ରୀ ସହିତ ଆମ ବାରିରେ ଗଛ ଲଗାଇଥାଉ ପିହଡ଼ା କମଳା ଡାଳିମ୍ବ ଲେମ୍ବୁ ଆମ୍ବ ପଣସ ଗଛ ଲଗାଇଥାଉ ତା ଫଳ ମଧ୍ୟ ଆମ ପରିବାର ଲୋକ ଖାଇଥାନ୍ତି ତା ବ୍ୟତୀତ ପନିପରିବା ବାଇଗଣ ବୋଇତାଳୁ ଜହ୍ନି ଝୁଡ଼ଙ୍ଗ ଭେଣ୍ଡି ଏକୁ ମଧ୍ୟ ଲଗାଇଥାଉ ସେଥିରୁ ବାହାରୁ ଥିବା ପନିପରିବାରେ ଆମ ଘର ଚଳିଯାଏ ଆମେ ବାହାରୁ କିଛି ପରିବାପତ୍ର କିଣା କୁଣି କରିନଥାଉ